ମୟୂରଭଞ୍ଜ ଜିଲ୍ଲାରେ ଜଳବାୟୁର ଏଥର ବହୁତ ପରିବର୍ତ୍ତନ ଦେଖାଯାଇଛି ଖାଲି ହେଉଛି ବର୍ଷା ଦିନକୁ ବହୁତ ବର୍ଷା ହେଲା ଆଉ ଗ୍ରୀଷ୍ମ ଦିନକୁ ଏତେ ଗ୍ରୀଷ୍ମ ତ ହେଉନଥିଲା କିନ୍ତୁ ବର୍ଷା ଦିନକୁ ବହୁତ ବର୍ଷା ଝଡ଼ ବାତ୍ୟା ମଧ୍ୟ ହେଉଥିଲା ତାପରେ ହେଉଛି ଗରମ ମଧ୍ୟ ଅନୁଭବ ହେଉଛି ଆଉ ବହୁତ ଉଚ୍ଚ ତାପମାତ୍ରା ମଧ୍ୟ ଦେଖାଯାଉଛି ଆଉ ବର୍ଷା ଦିନ ହେଉଛି ଯେଉଁ ଆମର ବର୍ଷା ଦିନେ ବର୍ଷା ପ୍ରଭାବ ଲୋକମାନଙ୍କ ମଧ୍ୟ ବହୁତ କ୍ଷୟକ୍ଷତି ମଧ୍ୟ ହୋଇପାରିଛି ଆଉ ତାପମାତ୍ରା ମଧ୍ୟରେ ବହୁତ ଲୋକମାନଙ୍କୁ ମଧ୍ୟ ବହୁତ ହନ୍ତସନ୍ତ ମଧ୍ୟ କରିପାରିଛି ତା ଉଚ୍ଚ ତାପମାତ୍ରା ପାଇଁ ବିଭିନ୍ନ ଗଛପତ୍ର ମଧ୍ୟ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି ବର୍ଷା ପାଗରେ ବିଭିନ୍ନ କୃଷି କ୍ଷେତ୍ର ମଧ୍ୟ ବିଭିନ୍ନ ନଷ୍ଟ ମଧ୍ୟ କରିଛି ତାପରେ ବର୍ଷା ପାଗରେ ଯେଉଁ ଝଡ଼ ବାତ୍ୟା ଆସିଲା ବିଭିନ୍ନ ଗଛଗୁଡ଼ାକ ମଧ୍ୟ ନଷ୍ଟ ମଧ୍ୟ କରିଦେଇଛି ଚାଷୀମାନଙ୍କର ବହୁତ କ୍ଷୟକ୍ଷତି ହେଇଛି ରାସ୍ ରାସ୍ତାଘାଟ ନଦୀ ବନ୍ଧ ସବୁ ହିଡ଼ଗୁଡ଼ାକ ସବୁ ମଧ୍ୟ ଭାଙ୍ଗିଯାଇଛି ତାପରେ ହେଉଛି ଯୋଉ ବର୍ଷା ପାଇଁ ହେଉଛି ଲୋକମାନଙ୍କର ବହୁତ ହନ୍ତସନ୍ତ ମଧ୍ୟ ଦେଖାଦେଇଛି ଆଉ ହେଉଛି ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମରୁ ଉଚ୍ଚ ଯୋଗୁଁ ବହୁତ ପ୍ରଭାବ ମଧ୍ୟ ଦେଇଛି ଯେଉଁ ପାହାଡ଼ିଆ ଅଞ୍ଚଳରେ ବହୁ ଗରମ ପ୍ରଭାବ ଯୋଗୁଁ ଲୋକମାନେ ମଧ୍ୟ ବହୁତ ହନ୍ତସନ୍ତ ଜୀବଜନ୍ତୁ ମଧ୍ୟ ବହୁତ ହନ୍ତସନ୍ତ ହୋଇଛନ୍ତି ଆଉ ଏଇ ଗ୍ରୀଷ୍ମ ଋତୁରେ ବହୁତ ଲୋକମାନେ ମଧ୍ୟ ମାନେ ବହୁତ ଲୋକମାନେ ମଧ୍ୟ ଅସୁବିଧା ମଧ୍ୟ ହେଇଛି ଯେମିତି ପାଣିର ଅସୁବିଧା ବିଭିନ୍ନ ଜାଗାରେ ବିଭିନ୍ନ ଲୋକମାନଙ୍କର ମଧ୍ୟ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛି